ଟ୍ରାଭେଲ ଏଜେନ୍ସିରୁ କହୁଥିଲେ ତ ଆଉ ଆମେ ବୁଲିଯିବା ଲାଗି ଚାହୁଁଛୁ ତ ସେଥିଲାଗି ଆପଣଙ୍କ ଗାଡ଼ି କା'ଣା କା'ଣା କେତେ କେତେ ରେଟ୍ ନେଉଛନ୍ ମୁଁ ସେଥିଲାଗି ଫୋନ୍ କରଥିଲି ନା ସେ ସମଲେଶ୍ୱରୀ ଏ ଘଣ୍ଟେଶ୍ଵରୀ ହୀରାକୁଦ ଇଆଡ଼େ ସବୁଆଡ଼େ ବୁଲି ଯିବା ଲାଗି ଚାହୁଁଛୁ ଆଉ ଜଣେ ଗଲେ ଆପଣ କେତେ ରେଟ୍ ଲଗଉଚନ୍ ଆମେ ତ ପୁରା ପରିବାର ଯିବାର୍ ଲାଗି ଚାହୁଁଛୁ ସେଥିଲାଗି ଭାବୁଥିଲୁ ଆପଣ ଟିକେ କମ୍ ରେଟ୍ରେ ଲଗାଇବେ

ଆପଣ ଟିକେ ଆମକୁ କମ୍ ରେଟ୍ ସେ କଲେ ସିନା ଆମେ ଯିବୁ ଆଉ ସବୁଦିନ ତ ଯାଉନୁ ଏମିତି ସବୁଆଡ଼େ ଦେଖିଦୁଖାକି ଆସୁଛୁ ଆଉ ଟିକେ କମ୍ ରେଟ୍ ନେବ ଆଉ ହଁ କିଲୋମିଟର ହିସାବରେ ଟିକେ ହେଲେ ବି କମ୍ ଲଗାଇବେ ଆଉ ଆମେ ସେ ସମ୍ବଲେଶ୍ଵରୀ ଇଆଡ଼େ ଗଲେ ଘଣ୍ଟେଶ୍ଵରୀ ହୀରାକୁଦ ଆଉ କା'ଣା କା'ଣା ସବୁ ମନ୍ଦିର ମାନ ଅଛି ସବୁଆଡ଼େ ଟିକେ ବୁଲ୍ବାର୍ ଲାଗି ଚାହୁଁଛୁ ଆଉ ଆମେ ଏହି ସକାଳ ସକାଳ ସାଢ଼େ ଛଅରୁ ବାହାରବୁ ବୁଲାବୁଲି କରିକି ଆସିଲାକୁ ଯେମିତି ହେଲେ ବି ତ ଲେଟ୍ ହେବା ଭୋଜି ଭୋଜି ପ୍ରୋଗ୍ରାମ୍ ବି ଅଛି ହଁ

ହଁ ହଁ ହଉ ହଉ ହଉ ହେଲେ ମୁଁ ପରେ ଫୋନ୍ କରିବି ଏବେ ରଖୁଛି